ହଁ ବରା ସିଙ୍ଗଡ଼ା ରେଟ୍ କେତେ ରଖିଛନ୍ତି ତୁମର କାହିଁକି ଏତେ ରେଟ୍ ତୁମର ଗୋଟା ଦଶଟଙ୍କା ତୁମେ ହାଇଦ୍ରାବାଦ ଆସ ତୁମେ ହାଇଦ୍ରାବାସ ହାଇଦ୍ରାବାଦ ଆସ ସେଇଠି ମୁଁ ତୁମକୁ ସେଇଠି ଗୋଟେ ଦୋକାନ ତୁମର ଠିକ୍ କରିଦେବି ଦେଖିବ ଏଇଠି ଆମର କେତେ ରେଟ୍ ହଁ ତୁମେ ଯଦି ସେଇଠି କରିବ ମୁଁ ତୁମ ପାଇଁ ଟିକେଟ୍ ଫିକେଟ୍ ସବୁ କରିଦେବି ତ କରିବ କି କୁହ ସବୁ ଦେଖିବ ବୋଲି କ'ଣ ଏତେ ଗୋଟା ଦଶଟଙ୍କା ପକେଇବ କି ଆମର ତ ଏଇଠି ଏତେ ରେଟ୍ ନୁହଁ ହଁ ସେ ବି ଠିକ୍ କଥା ଯେ ଏ ଆମ ଏଠି ଏତେ ରେଟ୍ ନାହିଁ ତ ସେଇଥିପାଇଁ ମୁଁ କହିଲି ହଁ ହଁ ହଁ ଆଚ୍ଛା ଆଚ୍ଛା ହଉ ସବୁଥିରୁ ପଚାଶ ପଚାଶଟା ସବୁ ପ୍ୟାକିଙ୍ଗ୍ କରିଦେଇଥିବ ନାଇଁ ନାଇଁ ପଚାଶ ପଚାଶଟା ଆମର ବହୁତ ବଡ଼ ଫ୍ୟାମିଲି ଆମର ସମସ୍ତେ ଖାଇବେ ପଚାଶ ପଚାଶଟା ପେକ୍ କରିଦେଇଥିବେ ହୁଁ ହୁଁ ହୁଁ ହଁ ହଁ ହାଇଦ୍ରାବାଦକୁ ପଠେଇଦେବେ ଆଉ ହଁ ଅନଲାଇନ୍ରେ ପଠେଇଦେବେ ହଁ କାଇଁନା ଅନଲାଇନ୍ରେ ପେମେଣ୍ଟ୍ ବି ହେବନା ହଁ ଦିଆହେବ ହଁ ମ ସବୁ ଜିନିଷ ରେଟ୍

ହୁଁ ହୁଁ ହଉ ହଉ ଠିକ୍ ଅଛି ହଁ ହଁ ହାଇଦ୍ରାବାଦ ଆପଣ ଏତେ ଜାଣିପାରିବେନି ମୁଁ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଆଡ୍ରେସ୍ଟା ପଠେଇଦେବି ମିଷ୍ଟର୍ ଆସନ୍ତୁ ସେ ଆଡ୍ରେସ୍ଟା ପଠେଇଦେବି ଆପଣ ଦେଖିକି ଆସିବେ ହଁ ହଁ ସବୁ ସବୁ ହଉ ମୁଁ ଅନଲାଇନ୍ ପେମେଣ୍ଟ୍ କରିଦେବି ହଁ ହଁ ହଁ ହଁ ହ